ପ୍ରତ୍ୟେକ ଖେଳ ମନୁଷ୍ୟ ଜୀବନରେ ଆନନ୍ଦ ଦେବା ସହିତ ମନକୁ ଶାନ୍ତି ମଧ୍ୟ ଆଣିଥାଏ ମନକୁ ସୁସ୍ଥିର ମଧ୍ୟ ଆଣିଥାଏ ଖେଳ ଖେଳିବାଦ୍ୱାରା ପ୍ରତ୍ୟେକଟି ମନୁଷ୍ୟ ନିଜର ଚିନ୍ତା ଭାରରୁ କିଛି ସମୟ ପାଇଁ ଚାପମୁକ୍ତି ଅନୁଭବ କରିଥାଆନ୍ତି ଯେକୌଣସି ଦୁଃଖ ହେଉନା କାହିଁକି

ଖେଳିବାଦ୍ୱାରା ନିଜ ମନକୁ ଆନନ୍ଦଦାୟକ ଏବଂ ଖୁସି ଆଣି ଦେଇଥାଏ କ୍ରିକେଟ୍ ଖେଳ ହେଉ ବା ଫୁଟବଲ୍ ଖେଳ ହେଉ ଖେଳ ଖେଳିବାଦ୍ୱାରା ପ୍ରତ୍ୟେକଟି ମନୁଷ୍ୟ କୁ ନିଜ ହୃଦୟ ମଧ୍ୟରେ ଆନନ୍ଦ ମିଳିଥାଏ ଏଥିପାଇଁ ଖେଳ ଗୁଡ଼ିକ ଖେଳିବାଦ୍ୱାରା ସୁସ୍ଥତା ଲାଭ ସହିତ ଚାପମୁକ୍ତି ରୁ ହୋଇଥାନ୍ତି